ହାଲୋ କ'ଣ ଫ୍ଲିପକାର୍ଟ୍ରୁ କହୁଛନ୍ତି ମୁଁ ଭାଗଦେବପୁରରୁ ମୁଁ ଅନିତାରାଣୀ ପରିଡ଼ା କହୁଥିଲି ମୁଁ ଆପଣଙ୍କ ଫ୍ଲିପକାର୍ଟ୍ରୁ ଗୋଟେ ଶାଢ଼ୀ ମଗେଇଥିଲି ବହୁତ ଥର ମଗେଇଛି ଏଥର କାଇଁ ଏଇ ଶାଢ଼ୀର କଲର୍ ଆଉ ମନକୁ ଯାଉନି ଦ୍ୱିତୀୟତଃ ଏ ଶାଢ଼ୀଟା ଟିକେ ଫଟା ପଡ଼ିଛି ତେଣୁକରି କହୁଥିଲି କି ଆପଣ ଟିକେ ଶାଢ଼ୀଟା ଫେରସ୍ତ କରିଦିଅନ୍ତୁ ଅନେକ ବାର କରିଥିଲି ଏମିତି କୌଣସିଥର ଏତେ ଡିଫେକ୍ଟ ନଥିଲା ଏଥର ଟିକେ ମନକୁ ଯାଉନି ତ କହୁଥିଲି ଆପଣ ଟିକେ ୟାକୁ ଫେରସ୍ତ କରିଦେଲେ ଭଲ ହୁଅନ୍ତା ଆଉ ଅର୍ଡ଼ରଟା ଅର୍ଡ଼ରଟା କେବେ ଫେରସ୍ତ କରିବେ ଯଦି ଯଥା ଶୀଘ୍ର ଫେରସ୍ତ କରିଦେଲେ ଭଲ ହୁଅନ୍ତା ଭାବୁଛି ଆଜ୍ଞା ଆଜ୍ଞା ଆଜ୍ଞା